ଓଡ଼ିଆ ରାନ୍ଧଣାରେ ମୁଖ୍ୟତଃ ଆମର ଭାତ ଡାଲି ତରକାରୀ ଖଟା ଖିରୀ ଡାଲମା ଇତ୍ୟାଦି ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ ତାସହିତ ଚକୁଳି ଦହିବରା ଆଳୁଦମ୍ ପଖାଳ ଭାତ ଓଡ଼ିଆମାନଙ୍କର ଅତି ପ୍ରିୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଯେଉଁ ଛପନ ଭୋଗ ଅଛି ସେଇ ଛପନ ଭୋଗ ଷାଠିଏ ପଉଟି ଓଡ଼ିଶାର ପୂରପଲ୍ଲୀରେ ଲୋକମାନେ ମଧ୍ୟ ନିଜ ଘରେ ବିଭିନ୍ନ ପର୍ବ ପର୍ବାଣୀରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିକିରି ନିଜେ ଖାଇବା ସହିତ ବନ୍ଧୁ ବାନ୍ଧବ ପ୍ରିୟା ପ୍ରୀତିକୁ ମଧ୍ୟ ଆପ୍ୟାୟିତ କରିଥାନ୍ତି ମୁଖ୍ୟତଃ ଲୋକମାନେ ଶାକାହାରୀ ଆଉ ଆମିଷ ବେଳେବେଳେ ମଧ୍ୟ ଆମିଷ ଖାଦ୍ୟ ସେମାନେ ଘରେ ପ୍ରସ୍ତୁତ କରିଥାନ୍ତି ଆମିଷ ଭିତରେ ମାଛ ମାଂସ ଚିକେନ୍ ଶୁଖୁଆ ଇତ୍ୟାଦି ଓଡ଼ିଶାର ପୂରପଲ୍ଲୀରେ ଅତିପ୍ରିୟ ଖାଦ୍ୟ ରୂପେ ଓଡ଼ିଆ ଘରର ବୋହୂମାନେ ପ୍ରସ୍ତୁତ କରି ତାଙ୍କ ପରିବାରର ସମସ୍ତଙ୍କୁ ଆପୟିତ କରିଥାନ୍ତି